ଆମର କପିଳାସ ହେଉଛି ଯୋରନ୍ଦା ଯାତ୍ରା ଯେଉଁ କପିଳାସ କପିଳାସର ଜାଗର ପର୍ବଟା ହେଉଛି ଶ୍ରେଷ୍ଠ ପର୍ବ ଏତେ ଲୋକ ଯେ ଲକ୍ଷ ଲକ୍ଷ ଲୋକ କାହିଁକି ନା ପୋଲିସ ପ୍ରୋଟେକ୍ସନରେ ସବୁ ଦୀପ ଜାଳି ଯେଉଁ ମନ୍ଦିର ମାନଙ୍କରେ ଯେଉଁ ପାହାଚଠୁ ଆରମ୍ଭ କରି ଯେଉଁ ମନ୍ଦିର ଚାରିଆଡ଼ ଲୋକ ବି ଜାଗା ପାଆନ୍ତିନି ତା'ପରେ ଦଳା ଚକଟା ବି ହେଇଯାନ୍ତି ଏତେ ଭିଡ଼ ହୁଏ ଜାଗର ଜାଗର ଦୀପ ଜାଳିବା ପାଇଁ ଆମର ଆଖପାଖ ମାନେ ଭୁବନ ଠୁ ଆରମ୍ଭ କରିକି ଢେଙ୍କାନାଳ ଜିଲ୍ଲାର ଯେ କୌଣସି ଲୋକ ନା କୁଆଡ଼େ ନା କପିଳାସ ଜାଗର ଜାଳିବୁ ଜାଗର ଜାଳିବା ପାଇଁ ଏତେ ଭିଡ଼ ହୁଏ ଯେ ପୋଲିସ ପ୍ରୋଟେକ୍ସନର ବି ସାହାଯ୍ୟ ନେଇପାରେନି କାହିଁକିନା ଏତେ ସାରା ଲୋକଙ୍କୁ ସାହାଯ୍ୟ କରିପାରେନି ବହୁତ ଅସୁବିଧା ର ସମ୍ମୁଖୀନ ହୁଏ ଆଉ ପୋଲିସ ପ୍ରୋଟେକ୍ସନ ନେଇ ବହୁତ ଆରମରେ ଶାନ୍ତି ଶୃଙ୍ଖଳାରେ ଲୋକ ବି ଜାଗା ପାଆନ୍ତି ନାହିଁ କାହିଁକି ନା ଏତେ ଲୋକ ସଙ୍ଗମ ହୁଅନ୍ତି ଯେ ଲୋକ ବି ଜାଗା ବି ପାଆନ୍ତି ନାହିଁ ଲୋକ ଗହଳିରେ ଲୋକଙ୍କର କେହି ଦୀପ କେଉଁଠି ରଖିଥିବ କାହା ଦୀପ କୁଆଡ଼େ ଗଳିକି ଯିବ କାହା ଦୀପ କୁଆଡ଼େ ହଜି ଯିବ ଏତେ ଲୋକ ଗହଳି ଆମର ଜାଗର କପିଳାସ ହୁଁ ଯାତ୍ରା କାହିଁକିନା ସେଠି ବହୁତ ପର୍ବ ପର୍ବାଣି ଆମ ଜାଣିବାରୁ ଆମ ଛୁଆ ଦିନୁ ଆମେ ଜାଣିଚୁ ଯେ କେଉଁଠି ନା ଜାଗର ହେଉଛି କପିଳାସ